ଆମ ଜିଲ୍ଲା ଜଗତସିଂହପୁର ଆମର ଜଗତସିଂହପୁର ଜିଲ୍ଲା ତେଣୁ ଆମ ଜଗତସିଂହପୁର ଜିଲ୍ଲାରେ ରହୁଛି ଆମର ପି ପି ଏଲ ସାର କାରାଖାନା ସେଇଠୁ ଆମର ରହିଲା ଅଏଲ ରିଫାଇନେରୀ ଇଫକୋ ଇତ୍ୟାଦି ଏମିତି ଫ୍ୟାକ୍ଟ୍ରି ରହୁଛି ସେଠୁ ମାନେ ସାର ବହୁତ ପରିମାଣରେ ସାର ମଧ୍ୟ ତିଆରି ହେଉଛି ତେଣୁକରି ସେ ସାରକୁ ମଧ୍ୟ ଆମ ଦେଶ ଆମ ରାଜ୍ୟ ପାଖରେ ଥିବା ରାଜ୍ୟ ଯେମିତି ଆନ୍ଧ୍ରପ୍ରଦେଶ ତାମିଲନାଡ଼ୁ ଇତ୍ୟାଦି ବି ଅନ୍ୟ ଦେଶକୁ ବି ମଧ୍ୟ ଆମ ସାରଗୁଡ଼ିକ ଏମିତି ପଠାଯାଉଛି ତେଣୁକରି ଆମଦାନୀ ରପ୍ତାନୀ ଏମିତି ବି ମଧ୍ୟ ଚାଲୁଛି ତେଣୁକରି ଆଉ ଯୋଉ ରହିଲା ଆମ ଆମ ଆମ ଜିଲ୍ଲାରେ ବି ମଧ୍ୟ ବହୁତ ପ୍ରକାର କଲେଜ ବି ଅଛି ସେ କଲେଜ ମଧ୍ୟରୁ ଆମର ଆଇ ଟି ଆଇ କଲେଜ ବି ମଧ୍ୟ ବହୁତ ଅଛି ତେଣୁକରି ସେଠି ମଧ୍ୟ ପିଲା ପାଠ ପଢ଼ି ବି ମଧ୍ୟ ଭଲ ରେଜଲ୍ଟରେ ପାସ୍ କରି ମଧ୍ୟ ଅନ୍ୟ ଅନ୍ୟ ଦେଶକୁ ଯାଇକି ବିଭିନ୍ନ ପ୍ରକାର ଦେଶକୁ ଯାଇ ଯେମିତି ଆମେରିକା ଅଷ୍ଟ୍ରେଲିଆ ବି ଆମ ଦେଶରେ ବି ମଧ୍ୟ ଏମିତି ଦେଶର ଲୋକମାନେ ବି ମଧ୍ୟ ଏମିତି ବାହାରେ ଚାକିରି କରୁଛନ୍ତି ଏବଂ ତାଙ୍କ ସେଠୁ ରହିଲା ଏହି ବଡ଼ ବଡ଼ ଇଞ୍ଜିନିୟର ଡକ୍ଟର ବି ମଧ୍ୟ ହେଉଛନ୍ତି ତେଣୁକରି ଶିକ୍ଷା ବି ମଧ୍ୟ କିଛି ଆମର କିଛି ଏପଟେ ପ୍ରୋବ୍ଲେମ ବି ନାହିଁ ତେଣୁକରି ଆପଣମାନେ ବି ମଧ୍ୟ ଆମଦାନୀ ରପ୍ତାନୀ ବି ମଧ୍ୟ ଭଲ ଚାଲି ଯୋଉ ଆମର ବାହାରୁ ବି ଖରାପ ତୈଳ ଆସିକି ବି ମଧ୍ୟ ଆମ ରିଫାଇନ୍ ହୋଇକି ବି ମଧ୍ୟ ତାକୁ ଆମଦାନୀ ରପ୍ତାନୀ ଆମେ କରୁଛୁ ତେଣୁକରି ବାସ୍ ଏତିକି ହିଁ କହିବି